ଯଦି ଆମ ଗାଁ'ରେ କାହାକୁ କୁକୁର କାମୁଡ଼ି ଦିଏ ତାକୁ ତାହେଲେ ପ୍ରଥମେ ତାର କାମୁଡ଼ିଥିବା ଜାଗାକୁ ଭଲ୍ ଡେଟଲ କିମ୍ବା କୌଣସି ସାନିଟାଇଜର ରେ ଭଲ ଭାବରେ ଧୋଇ ଦେବା ଦରକାର ଏବଂ ଏହା ଉପରଭାଗ ବାନ୍ଧିଦବା ଦରକାର ଏବଂ ତାକୁ ଦୌଡ଼ ଧାପଡ଼ ନ କରିକି ଧୀରେ ସୁସ୍ଥେ ଆଣିକି ଗୋଟେ ଜାଗାରେ ବସେଇବା ଦରକାର ଏବଂ ତାକୁ ତା ମନରେ ସାହସ ଦେବା ଦରକାର ତା'ପରେ ତାକୁ ହସ୍ପିଟାଲ ନେଇକି ଯିବା ଦରକାର ହସ୍ପିଟାଲ ନେଲା ପରେ ସେଠି ସେମାନେ କୁକୁର କାମୁଡ଼ିଥିବା ଇଞ୍ଜେକ୍ସନ ଦିଅନ୍ତି ଏବଂ ତାର ବ୍ଲଡ଼ ମଧ୍ୟ ଟେଷ୍ଟ କରନ୍ତି କୁକୁର କାମୁଡ଼ି ଥିବା ଲୋକକୁ ଧର୍ଯ୍ୟର ସହିତ ଏବଂ ତା ସହିତ କୌଣସି ପ୍ରକାର ଯେମିତି ଅସୁବିଧା ନ ହୁଏ ଏବଂ ସେ କୌଣସି ପ୍ରକାର ଡ଼ରି ନ ଯାଏ ଏସବୁ ପ୍ରତି ଧ୍ୟାନ ଦେବା ଦରକାର